ହଁ କିଏସ୍ କହୁଥିଲେ ହଁ ଏ ଗୁଟେ ସେକେଣ୍ଡ୍ କୁହନ୍ତୁ କାଣା କହୁଛନ୍ତି କାଣା ଦରକାର କାଣା ଦରକାର କୁହନ୍ତୁ

ଆଉ ତାପରେ କେତେ କେତେ କେତେ କେତେ ଲୋକ ପାଇଁ ପାର୍ଟି କରୁଛନ୍ତି ଆଉ ଡାଲି ପଡ଼ିଯିବ ପଇଁଚାଳିଶ ଶହେଚାଳିଶ ଟଙ୍କା ପଡ଼ିଯିବ ଆଉ ଚାଉଳ ସ୍ୱର୍ଣ୍ଣମସୁରି ଅଛି ଆଉ ଏଇନା ବସ ଆଉ ସେ ଆସିଲେ ଦେଖେଇବେ ବିରିୟାନୀ ଚାଉଳ ଆଉ ଆସନ୍ତୁ ଦେଖିବେ ଭଲ୍ ଚାଉଳ ଅଛି ଭଲ ବିଭିନ୍ନ କ୍ଵାଲିଟିର ଅଛି ତେଲ ଅଛି ଶହେ ଷାଠିଏ ନେଚର୍ଫ୍ରେଶ୍ ଅଛି ଆଉ ତାପରେ ଫର୍ଚ୍ୟୁନ୍ ଅଛି ସନଫ୍ଲାୱାର୍ ଅଛି ରିଫାଇନ୍ ଉପରେ ଆଉ ତାପରେ ଗ୍ରୋସରୀ ଆହୁରି ଗ୍ରୋସରୀ ଓପରେ ମସଲା ଫସଲା ସବୁ ଏଇ ଅଛି ମସଲା ଚିଠା ଗୋଟେ ସବୁ ଲେ ଲେଖିକି ସବୁ ସବୁରୁ ଗୋଟେ ଲିଷ୍ଟ୍ କରିକି ଆଣନ୍ତୁ ତାପରେ ଉଁ ଠିକ୍ ରେଟ୍ରେ ଲଗେଇ ଦେବା ରିଲାକ୍ସ ଟିକେ କରି କରିବା ପଇସା ହଁ ହଁ ହଁ ଖଲି ଅଛି ଗ୍ଲାସ୍ ଆଇଟମ୍ ଅଛି ଆଉ ଯଦି ହବ ହଣ୍ଡାହାଣ୍ଡି ଯଦି ଦରକାର ପଡ଼ିବ ତାହାଲେ ମୁଁ ବ୍ୟବସ୍ଥା କରିଦେବି ଆମର ବହୁତ ବହୁତ ବଡ଼ ବଡ଼ ପାର୍ଟି ସବୁ କରୁଛନ୍ତି ମୁଁ ସବୁ ବ୍ୟବସ୍ଥା କରିଦେମି ନେଉଛନ୍ତି ଲୋକମାନେ ମୁଁ ଆଉ ଯେଉଁ ଏଇ ଯେଉଁ ଟେଣ୍ଟହାଉସ୍ ମୁଁ ମଗେଇ ଦେବି ବିବାହ ସବୁ ପାର୍ଟି ସବୁ କରୁଛନ୍ତି ମୋର ବହୁତ ମୁଁ ଯୋଗାଯୋଗ କରିକି ସବୁ ଯେ ସୁବିଧା ଲୋକମାନଙ୍କୁ କରିଦେଉଛି ଆଡ଼ଭାନ୍ସ କିଛି ଦେବେ ଦେଲେ ମୁଇଁ ସବୁ ବ୍ୟବସ୍ଥା କରିବି ଯେଉଁ ଫ କେଉଁଟା ନା ଯେଉଁ ଟେଣ୍ଟହାଉସ୍ରେ ହଣ୍ଡାହାଣ୍ଡି ପାଇଁ ଆଉ ଗ୍ରୋସରୀ ପାଇଁ କିଛି ଆଡ଼ଭାନ୍ସ ଦେଲେ ମୁଁ ପଠେଇଦେବି ମୋତେ ପଛରେ ପଇସା ଇଏ କରି ପାର୍ଟି ସରିଲେ ଆଉ ଆପଣ ଆସି ମୋତେ ଭୁଲି ଯିବେନି କେ କେବେ କେତ୍ ଦି କେତ୍ କେତେ ତାରିଖ କରୁଛନ୍ତି ଆସନ୍ତା ପାଞ୍ଚ ହୋଉ ହୋଉ ହୋଉ ଠିକ୍ ଅଛି ଲିଷ୍ଟ୍ କରିକି ଆସନ୍

ରଖନ୍ତୁ ଆପଣ